ହଁ ଆମ ଷ୍ଟୋରରେ ସବୁ ଅଛି ମଞ୍ଚୁରିଆନ୍ ଅଛି ଗୁପଚୁପ ଅଛି ମଥୁରା କେକ୍ ଅଛି ଲଙ୍କା କ'ଣ ଖାଇବ କି ହଁ ଖାଇକି ଯିବ ଆସିଲେ ଖାଇବ ଆଉ ଏବେ ଲକ୍ଷ୍ମୀପୂଜା ଲଲିପପ୍ ଖାଇବ ଏବେ ଲକ୍ଷ୍ମୀ ପୂଜା ଲାଗି ବହୁତ ଭେରାଇଟି ଜିନିଷ ବନା ହେଉଛି ଚାଲିଛି ଏବେ ହଁ ହଁ ଯାହା ଆସିଲେ ଖାଇକି ଯିବ ମାଗଣା ଖାଇବେ ପଇସା ଦେବେନି ହଉ ଏବେ ଲକ୍ଷ୍ମୀପୂଜା ଲାଗି ଫ୍ରି ଦେବି ପରେ ଆଉ ଦେବିନି ହେଲା ଖାଇଦେଇକି ଯିବ ଆଉ ଆମେ ସକାଳେ ସାତଟା ଆଠଟାରେ ଖୋଲୁଛୁ ରାତି ନଅଟା ଦଶଟା ଯାଏଁ ସନ୍ଧ୍ୟା ଏବେ କେତେବେଳେ ପହଞ୍ଚୁଛ କି ସନ୍ଧ୍ୟା ଓ ହୋ ଏକୁଟିଆ କି ଆଉ କିଏ କିଏ ଆସିବ ଦୁଇ ଜଣ ଯାକ ଖାଇକିନା ଯିବ ନାଇଁ କି ସବୁ ଅଛି ଖାଇକି ଯିବ ଆଉ କେବେ ଆସିଲେ ମୋତେ ଆଗରୁ ଫୋନ କରିବ ଜଣେଇବ ଆଉ ନାଇଁ ଦେବେନି ମୁଁ ଥିବି ଯଦି ଦେବି ଖାଇକି ଯିବ ଆଉ ମଞ୍ଚୁରିଆନ ଗୁପଚୁପ ଯାହା ଥିଲେ ଖାଇବ ଆଉ ଏଇଠି ବସ୍ଷ୍ଟାଣ୍ଡରେ ଅଛି ଆମ ଷ୍ଟଲ୍ଟା ନୂଆ ବସ୍ଷ୍ଟାଣ୍ଡରେ ହଁ ହଁ ହଁ ଯାଇକି ଖାଇକିନା ଯିବ ଏଇି ଲକ୍ଷ୍ମୀ ହୋଟେଲ ପାଖରେ ଆଉ ଆସିଲେ ଆସିବା ଆଗରୁ ଫୋନ କରିବ ଆଉ ଜଣେ ବଟିକା ଆଗରୁ ଆଉ ନାଇଁ ମଝିରେ ମଝିରେ ଖାଇପାରବନି ହଉ ରହିଯିବ ଆଉ କାଲି ପଅରିଦିନ ଆସିବ

ଆସ ଆଉ ହଁ ହଁ ହଁ